ହ୍ୟାଲୋ ଆଜ୍ଞା ଆପଣ କେଉଁଠୁ କହୁଥିଲେ ମ୍ୟାଡ଼ମ୍ ନରାଜ ଯାତ୍ରାରେ ଯିବା ପାଇଁ ଆଜ୍ଞା କେଉଁଦିନ ଆପଣ ମ୍ୟାଡ଼ାମ୍ ଇଛୁକ ଅଛନ୍ତି ଯିବା ପାଇଁ ହଁ ଠିକ୍ ଅଛି ମ୍ୟାଡ଼ମ୍ ହଁ ଆସନ୍ତା କାଲି ଆପଣ ଯିବା ପାଇଁ ପ୍ଲାନ୍ କରୁଛନ୍ତି ଠିକ୍ ଅଛି ମ୍ୟାଡ଼ମ୍ ଆପଣ ଆଡ୍ରେସ୍ଟା ଟିକିଏ ମୋତେ ସେଣ୍ଡ୍ କରିବେ ହଁ ସେଣ୍ଡ୍ କଲେ କାଲି ମୁଁ ଆପଣଙ୍କ ଘର ପାଖରେ ମୋ ଗାଡ଼ି ମୋ ଗାଡ଼ି ପହଞ୍ଚିଯିବ ଆଉ ହଁ ଠିକ୍ ଅଛି ମ୍ୟାଡ଼ମ୍ ବାରଟା ପୂର୍ବରୁ ଏପଟେ ବି ଆପଣ ଭଡ଼ା ଭିତରେ ଯିବା କିଛି ହେବା ଦରକାର ହଁ ନରାଜ ଯିବା ଆଜ୍ଞା କହୁନାହାନ୍ତି ହଁ ତାହେଲେ ମ୍ୟାଡ଼ମ୍ କେଉଁଠି ରହୁଛନ୍ତି ଆପ୍ରୋକ୍ସମେଟଲି ଟୁ ଥାଉଜେଣ୍ଡ୍ ମ୍ୟାଡ଼ମ୍ ଆପଣ ନରାଜ ଯିବେ ପୁଣି ବ୍ୟାକ୍ ମଧ୍ୟ ନରାଜ ଯାତ୍ରାରୁ ମ୍ୟାଡ଼ମ୍ ଯାଇକି ପୁଣି ପୁନଶ୍ଚ ଆପଣଙ୍କୁ ଘର ଠେଇକି ମଧ୍ୟ ମୁଁ ଆଣିବି ଅପଡ଼ାଉନ୍ ଭଡ଼ା ମ୍ୟାଡ଼ମ୍ ଏତିକି ହିଁ ରହିବ ୟାଠୁ କମ୍ ଆଇଲେ ମ୍ୟାଡ଼ାମ୍ ମୋର ଲସ୍ ହେବ କ୍ଷତି ହେବ ଆଜ୍ଞା ମ୍ୟାଡ଼ାମ୍ ପେଟ୍ରୋଲ୍ ରେଟ୍ କେଉଁଠି ପହଞ୍ଚଲାଣି ଆପଣ ତ ଜାଣୁଥିବେ ସେଇ ପେଟ୍ରୋଲ୍ ରେଟ୍ ଯାହା ହେଲାଣି ତେଣୁ ମୁଁ ଯିବା ଆଉ ଆସିବା ଦୁଇଟାକୁ ହି ଦେଖିଲେ ଦୁଇ ହଜାର ଟଙ୍କା ଏତେ ବେଶୀ ବି ନୁହେଁ ମ୍ୟାଡ଼ମ୍ ଆଜ୍ଞା ମ୍ୟାଡ଼ମ୍ ମୋ ଫୋନ୍ ପେ' ଏଇ ନମ୍ବର୍ରେ ମ୍ୟାଡ଼ମ୍ ମୋର ଫୋନ୍ ପେ' ଅଛି ଆପଣ ଫୋନ୍ ପେ' ବି ମୋତେ କରିପାରିବେ ଆଡ଼ଭାନ୍ସ କରିପାରିବେ ଆଜ୍ଞା ମ୍ୟାଡ଼ମ୍ ମ୍ୟାଡ଼ମ୍ ବାର ମୁଁ ପଚାରିଲି ବାରଟା ବେଳକୁ କହିଲେ ତ ମଧ୍ୟାହ୍ନ ବାରଟା ମଧ୍ୟାହ୍ନ ବାରଟା ପୂର୍ବରୁ ମୁଁ ଆପଣଙ୍କ ମୁଁ ଆଉ ଗୋଟେ ଇମ୍ପୋଟାଣ୍ଟ୍ ମ୍ୟାଡ଼ମ୍ ୟେ ଆପଣ ଆପଣଙ୍କ ଆଡ୍ରେସ୍ଟାକୁ ମୋତେ ଟିକିଏ ଲୋକେସନ୍ଟାକୁ ଟିକିଏ ସେଣ୍ଡ୍ କରନ୍ତୁ ଆଜ୍ଞା ହୁଁ ମ୍ୟାଡ଼ମ୍ ବାଟରେ ଆଉ କୁଆଡ଼େ କିଛି ନାହିଁ ନରାଜ ଯାତ୍ରାକୁ ହିଁ ଆମେ ବୁଲିକରି ସେଠି ଯେତିକି ସମୟ ରହିଆକୁ ପଡ଼ିବ ଆଉ କୁଆଡ଼େ ଆଜ୍ଞା ସେଇଠି ହିଁ ବ୍ୟାକ୍ କରିବେ ତ ଆପଣ ଏକା ମ୍ୟାଡ଼ାମ୍ ନା ଆପଣଙ୍କ ଫ୍ୟାମିଲିରେ ଆଉ କିଏ କିଏ ଯିବେ ଓ କେ ଆଉ କେତେଜଣ ମ୍ୟାଡ଼ମ୍ କେତେଜଣ ମ୍ୟାଡ଼ମ୍ ଆଜ୍ଞା ମ୍ୟାଡ଼ମ୍ ଆପଣ ତ ଶୀତ ଦିନ ଏସିର ନନ୍ଏସିରେ ଆପଣ ଯିବାକୁ ପସନ୍ଦ କରିବେ ନା ଏ ସି ଆବଶ୍ୟକ ଆଜ୍ଞା ଆଜ୍ଞା ନନ୍ଏସିରେ ଏସିରେ ଥିଲେ ଅଧିକ ୟେ ରହିଥାନ୍ତା ତେବେ ନନ୍ଏସିରେ ଗଲେ ମ୍ୟାଡ଼ମ୍ ସେତିକି ଯାହା କହିଲି ଆପଣଙ୍କୁ କି ଦୁଇ ହଜାର ଟଙ୍କା ହିଁ ରହିବ ମ୍ୟାଡ଼ାମ୍ ମୋର କ୍ଷତି ହବ ଏବଂ ମ୍ୟାଡ଼ମ୍ ସମୟ ପୂର୍ବରୁ ଟିକିଏ ପାଞ୍ଚଟା ପୂର୍ବରୁ ଟିକିଏ ଆମେ ଆସିଆକୁ ଚେଷ୍ଟା କରିବା ସନ୍ଧ୍ୟା ପୂର୍ବରୁ ମ୍ୟାଡ଼ମ୍ ଆପଣ ଆପଣ ପଳେଇ ଆସିପାରିବେ ମୋତେ ଟିକେ ବୁଲେଇକି ବୁଲେଇକି ଆପଣଙ୍କୁ ଆଣିକି ଆପଣଙ୍କ ଘରେ ମୁଁ ଛାଡ଼ିଦେବି ହଁ ହଁ ହ୍ୱାଟ୍ସଅପ୍ କରନ୍ତୁ ଆପଣଙ୍କ ଲୋକେସନ୍ ଆଡ୍ରେସ୍ ଏବଂ ମୋ ଟାଇମ୍ ବିଫୋର୍ ମୋ ଗାଡ଼ି ଆପଣଙ୍କ ପାଖରେ ପହଞ୍ଚଯିବ ରଖୁଛି ମ୍ୟାଡ଼ମ୍ ନମସ୍କାର